ହାଲୋ ସେ ଝୁମୁ ଅଟୋ ଯେନ୍ ପଠାଇ ଥିଲ ସେଇ ଅଟୋ ଭଲ୍ ନାଇଁ ନ ତାର୍ ସିଟ୍ ସୁଟା କଭର୍ ସବୁ ଖରାପ ହେଇଯାଇଛି ଆରୁ ସେ ଡାବର୍ ବି ମାସ୍କ ନାଇ ପିନ୍ଧିବା କପଡ଼ା ଲତା ସଫାସୁତରା ଟା ନାଇଁ ପିନ୍ଧିବାର୍ ଆର୍ ତାର୍ ଗାଡ଼ିର ଆବାଜ୍ ବି ବେଶୀ ହେଉଛି କିନ୍ କେ ଯଉଥିଲେ ଯେମ୍ତି ଗୋଟେ ଟ୍ରାକ୍ଟର ଆସୁଛି ବାଗି ଆମେ ପଇସା ଦବୁଁ ହେନ୍ତା ଅଟୋରେ ବସି କରି ଯିବୁଁ କେଁ ତମେ ଭଲ୍ ଗାଡ଼ିଟେ ପଠାବାର୍ କଥା ଭଲ୍ ଅଟୋ ବାଲାଟେ ଯିନ୍ଟା ମଦ୍ ପାନ୍ ନେଇ ପିଉ ଥିବା ଇଏତ ମଦ ପାନ୍ ପି କରି ଗାଡ଼ି ଚଲଉଛି ବେଲେ ପଇସା ଦେଇ କରି ମଦୁଆ ଲୋକଟେ ସାଙ୍ଗରେ ବସି କରି ଯିବୁଁ କେତେବେଳେ କିନ୍ ଆକ୍ସିଡ଼େଣ୍ଟ୍ ହେଇଗଲେ ଦୁର୍ଘଟଣା କାର୍ ଯିବା ତାର୍ କାଣା ଯିବ କି ସେ ତ ମଦ ପିଇ କିରି ଗାଡ଼ି ଚଲଉଛି ଆରୁ ମାକ୍ସ ପିନ୍ଧିବାର୍ କଥା ସଫାସୁତୁରା କପଡ଼ା ପିନ୍ଧିବାର୍ କଥା ଭଲ୍ ଅଟୋଟିଏ ଚଲାବାର୍ କଥା ପଇସା ଦେଇ କରି ଆମେ ହେନ୍ତା ଅଟୋଥି ବସି କରିଁ ଯିବୁଁ କେଁ ଭଲ୍ ଅଟୋଟେ ପଠ